ଆମ ଗାଁ'ର ଯୁବକମାନଙ୍କ ପାଇଁ ସବୁଠାରୁ ଲୋକପ୍ରିୟ କର୍ମସ୍ଥଳୀ ହେଉଚି ଚାଷ କିନ୍ତୁ ଚାଷରେ ବ ଉନ୍ନତି ନଥିବା ଯୋଗୁଁ ଯୁବକମାନେ ବାହାର ସହରକୁ ଯାଇ କିଏ କେରଳ ଗୁଜୁରାଟ ବାଙ୍ଗାଲୋର ଭୁବନେଶ୍ୱର ଏଇ ଭଳିଆ ବାହାରକୁ ଯାଇ ମୁଲିଆ କାମ କରନ୍ତି ସେଥିରେ ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ କମ୍ପାନୀ କିମ୍ବା ସରକାରୀ ଚାକିରୀ ଲାଗିଯାନ୍ତି କିନ୍ତୁ ସରକାରୀ ଚାକିରୀ ତ ସମସ୍ତଙ୍କ ପାଇଁ ଆସୁ ନାହିଁ ତେଣୁ କିଏ ଜଣେ ଅଧେ କରନ୍ତି କିନ୍ତୁ ଆଉ ବାକି ଏ ଯୁବକମାନେ କମ୍ପାନୀ ମାନଙ୍କରେ କାମ କରନ୍ତି ଆଉ ଯୋଉମାନେ ପାଠପଢ଼ି ନାହାନ୍ତି କିମ୍ବା ପାଠପଢ଼ିକି ବେକାରି ହେଇଛନ୍ତି ମୁଲିଆ କାମ କରିକି ସେମାନେ ଭଲ ପେଟ ପୋଷନ୍ତି କିନ୍ତୁ ସେ ବହୁତ ଅସୁବିଧା ଅସୁବିଧା ହେଉଛି ବୋଲି ବାହାରକୁ ଯୁବକମାନେ ଯାଇ କାମ କରନ୍ତି